ଅଭି ଭାଇ କହୁଛନ୍ତି କି

ମୁଁ ଜଟଣୀରୁ କହୁଥିଲି ଜଟଣୀରୁ ଭୀମପୁରରୁ କହୁଥିଲି

ନାଇଁ ଆପଣଙ୍କ ପାଖରେ କିଏ ପିଲା କିଛି ସେମିତି ଅଛନ୍ତି କି ଯିଏ ଆସିକି କରିପାରିବେ

ନାଇଁ ଗୋଟିଏ ଟ୍ୟାପ ହଁ ଟ୍ୟାପରୁ ଅଳ୍ପ ଅଳ୍ପ ଟିକେ ନାଇଁ ଷ୍ଟିଲର ଲଗେଇ ଦିଅନ୍ତୁ ଭଲ ରହିବ ଆଉ ତା ଧିଏରେ କିଛି ୱାରେଣ୍ଟି ରହିବ କି ଆଛା ତାହେଲେ ସେଇଟା ହିଁ କରିଦିଅନ୍ତୁ ଆଉ କ'ଣ

ଆଚ୍ଛା ତାହେଲେ ରଖୁଛି